ଆମ ଅଞ୍ଚଳରେ ପାରମ୍ପାରିକ କଳା ଏବଂ ଶୈଳୀ ଉଭା ହୋଇଛି ସେମାନଙ୍କର ବୈଶିଷ୍ଟ୍ୟ ଓ ପ୍ରଭାବ ବହୁ ମାତ୍ରାରେ ରହିଛି ପାରମ୍ପାରିକ କଳା ହେଉଛି ଆମ ଓଡ଼ିଶାର କଳା ହେଉଛି ପାରମ୍ପାରିକ କଳା ଓଡ଼ିଶା ପ୍ରଥା ଓ ପରମ୍ପରାକୁ ନେଇକି ଗଠିତ ହୋଇଛି ଓଡ଼ିଶାରେ ବିଭିନ୍ନ ପ୍ରକାର ପୂଜା ପର୍ବ ଯେପରିକି ରଥଯାତ୍ରା ଓଡ଼ିଶାର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ ଏହା ଭାରତରେ ଏକ ମୁଖ୍ୟ ସ୍ଥାନ ଅଧିକାର କରିଛି ଏହା ଆମ ପରମ୍ପରାର ଏକ ନିଦର୍ଶନ ଅଟେ ଏହିପରି ଓଡ଼ିଶାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ପାଳିତ ହୁଏ ଯେପରିକି ବାର ମାସରେ ତେର ପର୍ବ ପାଳିତ ହୁଏ ତେଣୁ କରି ପାରମ୍ପାରିକ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ବହୁତ ଉଚ୍ଚରେ ରହିଛି